ବିଗତ କିଛି ବର୍ଷ ମଧ୍ୟରେ ମନୋରଞ୍ଜନ ବଦଳିଯାଇଛି କାହିଁକିନା ସେତେବେଳେ କିଛି ଲୋକମାନେ ଦାଶକାଠିଆ ପାଲାକୁ ରାମ ନାଟକକୁ ବହୁତ ପସନ୍ଦ କରୁଥିଲେ ବର୍ତ୍ତମାନ ଦାଶକାଠିଆ ପାଲାର ଲୋପ ପାଇଗଲାଣି ଲୋକମାନେ ତାକୁ ପସନ୍ଦ କରୁନାହାନ୍ତି କାହିଁକିନା ଏବେ ଟି ଭି ବାହାରି ଗଲାଣି କମ୍ପ୍ୟୁଟର ବାହାରି ଗଲାଣି ତ ଟି ଭି ମାଧ୍ୟମରେ ଲୋକ ଫିଲିମ ଦେଖିଲେ ଗୀତ ଶୁଣିବାକୁ ଆଗ୍ରହ କଲେ କମ୍ପ୍ୟୁଟରରେ ଲୋକ ଗେମ୍ ଖେଳିଲେ କମ୍ପ୍ୟୁଟରରେ ବି ଫିଲ୍ମ ଦେଖିଲେ କମ୍ପ୍ୟୁଟରରେ ଶପିଂ କଲେ ଲୋକ କମ୍ପ୍ୟୁଟର ଟିଭିରେ ବହୁତ ବିଜି ରହୁଥିବାରୁ ପୂର୍ବତନର ମନୋରଞ୍ଜନକୁ ମନେ ପକାଇ ପାରୁନାହାନ୍ତି ଯେପରିକି ଦାଶକାଠିଆ ପାଲା ଲୋକମାନେ ଏସବୁ ଜିନିଷକୁ ଭୁଲିବାରେ ଲାଗିଲେଣି